ମୁଁ ଯେତେବେଳେ ଅଧିକ ଦିନ ଧରି ବାହାରକୁ ଯାଇଥାଏ ସେତେବେଳେ ଗଛକୁ ଘାସ ଉପାଡ଼ି ଯାଇଥାଏ ଖତ ସାର ଦେଇଥାଏ କୋସାକୋସି କରିଥାଏ ଏବଂ ପାଣି ମଧ୍ୟ ଦେଇଥାଏ ମାଳୀକୁ କହି ସଠିକ ସମୟରେ ଗଛର ଯତ୍ନ ନେବାକୁ କହିଥାଏ ପାଣି ଠିକ ସମୟରେ ଦେବା ପାଇଁ କହିଥାଏ ଗଛ ଯେପରି ଶୁଖି ନଯିବ ସେଥିପାଇଁ ଯତ୍ନ ନେବାକୁ କହିଥାଏ ଗଛରେ ଯେପରିକି ପୋକ ନ ଲାଗିବ ସେଥିପାଇଁ ମଧ୍ୟ ମାଳୀକୁ କହିଯାଇଥାଏ ଗଛରେ ପୋକମରା ଔଷଧ ଦେବା ପାଇଁ ମଧ୍ୟ କହିଥାଏ ଗଛ ବଞ୍ଚିଲେ ଆମେ ବଞ୍ଚିବା ଏବଂ ଗଛ ଥିଲେ ଆମକୁ ଅମ୍ଳଜାନ ମିଳିଥାଏ